କୁକୁଡ଼ା ଆଉ ଆମେ ରଖୁଛୁ ଆଉ ତାଙ୍କର ଥଣ୍ଡା ରକ୍ଷା କରିବା ପାଇଁ ତାକୁ ଆମେ ଭିନେଗାର ଦେଉଛୁ ତୁଳସୀ ପତ୍ର ମହୁ ଅଦା ଗ୍ରାଇଣ୍ଡର କରିକି ତାଙ୍କୁ ପିଆଉଛୁ ତାଙ୍କୁ ବିୟର ବି ଟିକିଏ ଦେଉଛୁ ଦେହ ଗରମ ହେବା ପାଇଁ ତାଙ୍କ ଚାରିପଟଯାକ ସଫା ସୁତରା ରଖିବା ପାଇଁ ବ୍ଳଚିଂଙ୍ଗ ଫ୍ଲୋରିଡିନି ଚୂନ ଏଇ ଭଳି ତାଙ୍କ ଚାରିପଟ ଯାକ ପକାଉଛୁ ଜନ୍ତୁଜୁନ୍ତା ଯାବତୀୟ ଜିନିଷ ତାଙ୍କ ପାଖକୁ ଆଉ ଆସି ପାରିବେନି କି ତାଙ୍କୁ ଆକ୍ରମଣ କରିପାରିବେନି ତା'ପରେ ତାଙ୍କ ଚାରିପଟ ଯାକ ବି ସଫା ସୁତରା ରଖିଛୁ ତା'ପରେ ଝାଡ଼ା ହୋଇଗଲା ଥରକୁ ଥର ବି ତାକୁ ସଫା କରୁଛୁ